ଆମର ପସନ୍ଦିତା ଓଡ଼ିଆ ଶବ୍ଦ ହେଉଛି ଖଣ୍ଡବାକ୍ୟ ଆଉ ଖଣ୍ଡବାକ୍ୟ ଦୁଇ ପ୍ରକାରର ଗୋଟେ ହେଲା ପ୍ରଧାନ ଖଣ୍ଡବାକ୍ୟ ଆଉ ଗୋଟେ ହେଲା ଅପ୍ରଧାନ ଖଣ୍ଡବାକ୍ୟ ପ୍ରଧାନ ଖଣ୍ଡବାକ୍ୟ ଭିତରେ ହେଉଛି ମୋ ସାଙ୍ଗମାନେ ଖେଳୁଥିଲେ ମୁଁ ସେଠି ବସିଥିଲି ମୁଁ ତାକୁ ବିଶ୍ୱାସ କରୁଥିଲି ହେଲେ ସେ କରୁନଥିଲା ତ ଏଭଳି ହେଉଛି ଆମର ଖଣ୍ଡବାକ୍ୟ ଯୋଉରା ଆମର ବହୁତ ପସନ୍ଦ ଆସେ ଆମକୁ ଆମର ମାତୃଭାଷା ବହୁତ ଭଲଲାଗେ ଆଉ ମୁଁ ହେଲା ଓଡ଼ିଆ ମୋ ମାତୃଭାଷା ହେଲା ଓଡ଼ିଆ କାଇଁକି ନା ମୁଁ ମୋର ମାତୃଭୂମିରେ ଜନ୍ମ ନେଇଛି ମୋ ମାତୃଭୂମି ହେଲା ଓଡ଼ିଆ ତ ମୁଁ ଆମ ମୁଁ ଓଡ଼ିଆ ମାଟିରେ ଜନ୍ମ ହେଇଛି ବୋଲି ମୁଁ ଗର୍ବିତ ମୋତେ ଏଇଟା ଭଲଲାଗେ ଯେ ମୁଁ ଆମ ମାତୃଭୂମି ରେ ଜନ୍ମ ନେଇଛି ଆମ ମାତୃଭୂମି ପାଇଁ କି ନା ମୁଁ କିଛି କରିପାରିବି କାହିଁକିନା ଆମ ମାତୃଭୂମି ଆମପାଇଁ ବହୁତ ଆମ କୁ ପ୍ରିୟ ଆମକୁ ବହୁତ ଭଲଲାଗେ